ବଲାଙ୍ଗୀର ଜିଲ୍ଲାର ରାଜେନ୍ଦ୍ର କଲେଜ୍ରେ ବିଭିନ୍ନ ପ୍ରକାର ଟ୍ରେନିଂ ଦେଇଥାନ୍ତି ଅଠର ବର୍ଷରୁ ଉର୍ଦ୍ଧ ବୟସର ସମସ୍ତ ପିଲାମାନଙ୍କୁ ଏହି ଟ୍ରେନିଂ ଦେଇଥାନ୍ତି ସେଥିରେ ବିଭିନ୍ନ ପ୍ରକାର ଶିକ୍ଷା ମିଳିଥାଏ ଏବଂ ଏସ୍ ଏଚ୍ ଜି ଗ୍ରୁପ୍ର ମହିଳାମାନଙ୍କୁ ଡ଼ାକି ତାଙ୍କର ମଧ୍ୟ ବିଭିନ୍ନ କାର୍ଯ୍ୟ କରିବା ପାଇଁ ଟ୍ରେନିଂ ଦେଇଥାନ୍ତି ଏହି ରାଜେନ୍ଦ୍ର କଲେଜ୍ରେ ସମସ୍ତ ପିଲାମାନଙ୍କୁ ଉଚ୍ଚ ଶିକ୍ଷା ଦିଆଯାଇଥାଏ